ମୋର ଖୋର୍ଦ୍ଧା ସହରର ପ୍ରିୟ ଜିନିଷ ହେଲା ଗାମୁଛା ଏଠିକାର ବୁଣାକାରମାନେ ସରୁ ସୂତାରେ ଗାମୁଛା ବୁଣୁଥିବାରୁ ଏହା ବହୁତ ଦିନ ଧରି ବ୍ୟବହାର କରାଯାଏ ଏବଂ ଏହାର ରଙ୍ଗ ହେଲା ନାଲି ଏବଂ କମଳା ରଙ୍ଗ ମିଶା କୃଷକମାନେ ମଧ୍ୟ ବହୁତ ଆଦରରେ ଏ ଗାମୁଛାକୁ ବ୍ୟବହାର କରିଥାନ୍ତି